ୟୁଟ୍ୟୁବ ପୋଗ୍ରାମରେ ମୋର ପ୍ରିୟ ଖାଦ୍ୟ ରେସିପି ଚ୍ୟାନେଲ ଗୁଡ଼ିକ ହେଉଛି ମୁଁ ସବୁବେଳେ ସେଇଟି ଏହି ଚ୍ୟାନେଲରେ ଦେଖିଥାଏ ଭିଲେଜ କୁକିଂ ଚ୍ୟାନେଲ ଆଝର କିଚେନ ଏଥିରୁ ମୁଁ ଶିଖିଥାଏ ଯେ ଯେମିତି ମୁଁ ବିରିୟାନୀ କରିବା ପାଇଁ ଚାହୁଁଛି ବିରିୟାନୀ କେମିତି ହୁଏ ମୁଁ ସେହି ବିରିୟାନୀ ଶିଖିଥାଏ ଚିକେନ ଶିଖିଛି ମାଛ ଚାଟ୍ ଚାଓମିନ ମ୍ୟାଗି ଗୁପଚୁପ୍ କେମିତି ହୁଏ ଏହିସବୁ ଶିଖିଅଛି